ଡକ୍ଟର୍ ପ୍ରତିଭା ରାୟଙ୍କ ଶିଳାପଦ୍ମ ମୋର ଅତି ପ୍ରିୟ ପୁସ୍ତକ ଅଟେ କାରଣ ଲେଖିକାଙ୍କ ବର୍ଣନା ଶୈଳୀ ଅତି ଚମତ୍କାର ଏହି ପୁସ୍ତକରେ କୋଣାର୍କ ମନ୍ଦିର ତିଆରି ସମୟରେ କାରିଗରମାନଙ୍କର ମନୋଭାବ ବିଷୟରେ ଖୁବ୍ ସୁନ୍ଦର ଭାବରେ ଚିତ୍ରଣ କରାଯାଇଛି ସେଥିରୁ ମୁଁ କିଛିଟା ଲେଖିବା ଶୈଳୀ ଶିଖିଛି